ମୁଁ ତାମାନେ ମୁଁ ମୁଇଁ କେହିନି ବି ହେନ୍ତା ଜିନିଷ ଲଗାବାଟା ବଜେ ଜାନେ ନାହିଁ ଓ ରି ମୁଁ କେହିନି ଏମିତି ଜିନିଷ ଜାଣେ ନାହିଁ ତ ମୁଁ ଜିନିଷ ମୁଁ ଯନ୍ତ୍ର ଉତ୍ସାହ ମୁ ମୋର ବହୁତ ଉତ୍ସାହ ଅଛେ ଯେ ବାକି ମୁଁ ଶିଖିପାରିବା ନାହିଁ କିନ୍ତୁ କାରଣ ହେଉଛି କି ମୁଁ ପଢ଼ୁଛି ସ୍କୁଲ୍ ଯାଉଛି ଟିଉସନ୍ ଯାଉଛି ତ ମୁଇଁ କେତେବେଳେ ମୋ ସମୟ ହଉନାହିଁ ସେଇଟା ଶିଖିବା ପାଇଁ ତ ଯଦି ମୁଁ କେହିନି ଯନ୍ତ୍ର ଶିଖିବାକୁ ଚାହୁଁଛି ତ ସେ ଯନ୍ତ୍ରର ନାମ ଆପଣ ଜାଣିବାକୁ ଚାହୁଁଚନ୍ତି ଆଉ ସେଇ ଯନ୍ତ୍ରର ନାମ ଯେଉଁ ହଉଚି ବହୁତ୍ଟେ ଯନ୍ତ୍ର ଅଛି ଯେନ୍ଟାକି ଆମ ଓଡ଼ିଆ ସଙ୍ଗୀତରେ ଓଡ଼ିଆ ଓଡ଼ିଆ ଭାଷାର ସଙ୍ଗୀତରେ ସେ ଗୀତ ସେଇ ସେ ଜିନିଷ୍ଟା ଲାଗେ ଭାରତରେ ବହୁତ୍ ବହୁତ୍ ବହୁତ୍ ଭାଷା ଅଛି ସେ ଭାଷା ଭିତ୍ରୁ ସବୁଠାରୁ ପ୍ରଧାନ ଭାଷା ଓଡ଼ିଆ ହେଉଛନ୍ତି ଓ ସେ ଓଡ଼ିଆ ଭାଷାରେ ଏମିତି ଏମିତି ଯନ୍ତ୍ରର ବ୍ୟବହାର ହୋଇଥାଏ ଯେଉଁ ଯନ୍ତ୍ର ଓ ଭାରତରେ ଅନ୍ୟ ଅନ୍ୟ ରାଜ୍ୟ ଲୋକେ ଦେଖି ବି ନଥିବେ ମୁଁ ଦେଖିଚି ଆପଣ ଯେହେତୁ ଯନ୍ତ୍ର ବାବଦରେ ପଚାରୁଛନ୍ତି ମୁଁ ଲାଇନେ କହିବାକୁ ଚାହୁଁଛି କି ଆମର୍ ସ୍କୁଲ୍ରେ ବି ଯେତେବେଳେ ପିଲାମାନେ ଆମେ ଦେଖି ଜଣ ବି କାଠ କ'ଣ ଜିନିଷ ବଜାଇବାରେ ଲାଗୁଚି ସେଟା ସେଟା ଗୁଟେ ଯନ୍ତ୍ର ସେଟା ଗୁଟେ ଯନ୍ତ୍ର ବଟ୍ ଆମର୍ ଭାରତରେ ପୁରା ଅନ୍ୟ ଅନ୍ୟ ରାଜ୍ୟ ଏ କାର ଆ କରେ ସେମାନେ ବହୁତ୍ଟେ ଅନ୍ୟ ଅନ୍ୟ ଯନ୍ତ୍ର ପିଆନୋ ଗିଟାର୍ ଏସେ ଏନ୍ତା ଏନ୍ତା ଯନ୍ତ୍ରମାନ୍କେ ହେଲା ଯେଇ ସେମାନେ ଗୀତ୍ ଗାଏବେ ହେଟା ନାଇଁସେ ଆମ ଓଡ଼ିଆ ଭାଷା ହିଁ ଏ ଏମିତି ଯେନ୍ଟାକି ଯେ ତାର୍ ଯନ୍ତ୍ର ବି ବହୁତ୍ ଅଲଗା ଓ ତା'ର ସ୍ୱର ବି ତ ମୁଁ ଆଜି ସେଇ ଗୁଟେ ଯନ୍ତ୍ର ସେଇ ଯନ୍ତ୍ରା ହେଉଚି ଢୋଲ ମୁଁ ଦେଖିଚି ବହୁତ ଭଲ ଭଲ ଲୋକମାନେ ବଡ଼ ବଡ଼ କବି ବଡ଼ ବଡ଼ ଗାୟକମାନେ ବି ସେଇ ଯନ୍ତ୍ରରେ ଭଲ୍ସେ ବଜାଇ ବଜାଇ ସବୁ କରିଛନ୍ତି ବଜାଇ ସବୁ କରିିନ୍ତି ଓ ସେଇ ଓ ସେଇ ଜିନିଷ୍ଟା ବହୁତ୍ ବଢ଼ିଆ ଏ ଶିଖ୍ବାର୍ କଥା ସେମାନେ ବଜେଇ ବଜେଇ ଗୀତ ଗାଉଚନ୍ତି ତ ମୁଁ ମୁଁ ଚାହୁଁଚି ମୁଁ ଯଦି ଗାୟକଟେ ହେବଇ ଗାୟକ ହେବି ଓ ନାହିଁ ମୁଁ ଜାଣିନାହିଁ ବଟ୍ ଯଦି ନି ବି ହେବି ତ ସେତେବେଲେ ମତେ ଢୋଲ୍ ଶିଖିବାର୍ କଥା ଯେହେତୁ ଆମ ଗୁଟେ ମୁନୁଷ୍ ଏ ମଣିଷ ଏ ଆମେମାନେ ତ ଆମର୍ ପାଖେ କିଛି ତ ଟ୍ୟାଲେଣ୍ଟ୍ ରହେବାର୍ କଥା ଖାଲି ପଢ଼୍ବାର୍ ଥି ଏକା ଟ୍ୟାଲେଣ୍ଟ୍ ନାଇ ଅଲ୍ଗା ଡିଫେରେଣ୍ଟ୍ ଟ୍ୟାଲେଣ୍ଟ୍ ବି ରହେବାର୍ କଥା ଅଲ୍ଗା ଅଲ୍ଗା ଟ୍ୟାଲେଣ୍ଟ୍ ଯେନ୍ଟାକି ଆପଣ୍ ଢୋଲ୍ ବି ଗୀତରେ ସଙ୍ଗୀତ ନାଚି ପାରୁଥିବାର୍ କଥା ତ ସେ ଯନ୍ତ୍ର ହେଉଚି ଢୋଲ୍ ଜେନ୍ଟାକି ମୁଁ ବଜାବାର୍ଲାଗି ଚାହେଁ ଓ ସେଟା ଯେବେରେ ବହୁତ ଆପଣ ଦେଖିଥିବେ ମନ୍ଦିରମାନଙ୍କୁ ସେ ବହୁତ୍ ବଢ଼ିଆ ବଢ଼ିଆ ବଜାନ୍ତି ସେ ବଜାକୁ ଶୁଣିିକି ଆପଣଙ୍କ ମନ୍ ବି ବହୁତ୍ ଶାନ୍ତ ଲାଗିଥିବ ତ ମୁଁ ଏ ଯାଉଚେ ତ ମୁଇଁ ହେତିର୍ଲାଗି କହୁଚି କି ଆମେ ଯଦି ମଣିଷ ଏ ଆମର୍ ଭିତ୍ରେ ଅଲ୍ଗା ଅଲ୍ଗା ଟ୍ୟାଲେଣ୍ଟ୍ ରହେବାର୍ କଥା ଅଲ୍ଗା ଅଲ୍ଗା ଜ୍ଞାନ୍ ରହେବାର୍ କଥା ଅଲ୍ଗା ରେ ଆମ୍କୁ ଜ୍ଞାନ୍ ଥିବାର୍ କଥା ସବୁଥିରେ ଖାଲି ଗୁଟେ ଥିରେ ଜ୍ଞାନ୍ ରହେଲେ ଆମର୍ ମଣିଷା ନାଇ ତ ମୁଇଁ ଏତେ ଖବାର୍କେ ଚାହିଁବି